କୁହନ୍ତୁ ରାସ୍ତା କାମ ଏବେ ବନ୍ଦ ହୋଇଯାଇଛି ଟିକିଏ ପ୍ରୋବ୍ଲେମ୍ ହୋଇଯାଇଛି ସେଠି ତ ଗୋଟେ ବ୍ରିଜ୍ ଗୋଟେ ବ୍ରିଜ୍ କରିବାର ଅଛି ତ ସେ ଲୋକ ଯେତିକି ଥିଲେ ମୁଲିଆ ସେ ସବୁ ପଳାଇଛନ୍ତି ଘରକୁ ସେ ଆସିଲା ପରେ ଷ୍ଟାର୍ଟ୍ ହେବ ଆଉ ଆଉ ସେପଟୁ ରାସ୍ତାଟା ତ କାମ ହେଇ ହେଇ ଆସୁଛି ଆଉ ସେଇଟା କମ୍ପ୍ଲିଟ୍ ଏଠିକି ପହଞ୍ଚିଲା ପରେ ପୋଲ କାମଟା ଆରମ୍ଭ ହେବ ଆଉ ହଁ ଦଶ ଦିନ ଭିତରେ ଚେଷ୍ଟା କରୁଛି ଶେଷ କରିବା ପାଇଁ ସେ ତ ଲେବର୍ ବି ଆସିନାହାନ୍ତି ତା'ପରେ ସେ ମେସିନ୍ ବି ଯେଉଁ ଆସିଥିଲା ସେ ବି ପଳାଇଛି ଆଉ ଗୋଟେ ମେସିନ୍ ଆଣିକି କାମ କରିବାକୁ ପଡ଼ିବ ଏଇ ଦଶ ଦିନ ଭିତରେ ଶେଷ କରିବାକୁ ପଡ଼ିବ ତା'ହେଲେ ଆଉ ଗୋଟେ ମେସିନ୍ ଆସିଲେ କମ୍ପ୍ଲିଟ୍ ହୋଇଯିବ ବୋଲି ମୁଁ ଭାବୁଛି ନାଇଁ ର ମେଟେରିଆଲ୍ ଆମର ଯେ ଆମର ମୁରୁମଟା କେଉଁଠୁ ଆସିବ ସେଇଟା ଟିକିଏ ଦେଖିବାକୁ ପଡ଼ିବ ଆଉ ର ମେଟେରିଆଲ୍ ମେଟାଲ୍ ତ ଅଛି ସିମେଣ୍ଟ୍ ବି ଅଛି ସେ ଯେଉଁ ବ୍ରିଜ୍ କାମଟା ହେବ ସେଥିପାଇଁ ସେ ମେଟାଲ୍ ଅଛି ସିମେଣ୍ଟ୍ ବି ଅଛି ବାଲି ସରିଯାଇଛି ବାଲି ଆସିଲେ କାମ ଆରମ୍ଭ ହେବ ଆଉ

ଲୋକ କହିଛନ୍ତି ଦୁଇ ଦିନ ପରେ ଲୋକ ଆସିକି କାମ କରିବେ ବୋଲି କହିଛନ୍ତି ଯେ ତାଙ୍କୁ ଆଉ ଥରେ ଆଜି କହିବାକୁ ପଡ଼ିବ ଆସିକି ଜଲ୍ଦି ଟିକିଏ ଆସିବା ପାଇଁ ହଁ ତୁମେ ଆପଣ ବି ଟିକିଏ ଫୋନ୍ କରିକି କହିଦେଲେ ବି ଭଲ ହୁଅନ୍ତା ତାଙ୍କୁ ଆସିକି ସେମାନେ ଜଲ୍ଦି କମ୍ପ୍ଲିଟ୍ କରିଦିଅନ୍ତେ କାମଟା ପେମେଣ୍ଟ୍ ତ କ୍ଳିଅର୍ ହୋଇଛି ଖାଲି ଅଳ୍ପ ଦିନର ଅଛି ସେ କାମଟା କମ୍ପ୍ଲିଟ୍ ହେଲେ ଟୋଟାଲ୍ କ୍ଳିଅର୍ ହୋଇଯିବ ବୋଲି ଭାବୁଛୁ ହଁ ଏହି ବ୍ରିଜ୍ କାମଟା ତ କମ୍ପ୍ଲିଟ୍ ହେଲା ପରେ ଆଉ ସେପଟେ ତ ରୋଡ଼୍ କମ୍ପ୍ଲିଟ୍ ହୋଇଆସିଲାଣି ନା ଏହି ରୋଡ଼୍ଟା ଏପଟେ ବ୍ରିଜ୍ ପର୍ଯ୍ୟନ୍ତ କମ୍ପ୍ଲିଟ୍ ହୋଇଗଲା ପରେ ଏଇଟା କମ୍ପ୍ଲିଟ୍ ହୋଇଯିବ ଆଉ ବ୍ରିଜ୍ କାମଟା ବାକି ଅଛି ଆଉ ନାଇଁ ନାଇଁ ଅଧିକା ଲୋକ ଦରକାର ନାହିଁ ଏହି ବ୍ରିଜ୍ ପାଇଁ ଯାହା ଦାରକାର ମିସ୍ତ୍ରୀ ଦରକାର ଲୋକ ଲେବର୍ ତ ଅଛନ୍ତି ସେହି ଲେବର୍ ତ ଲାଗିବେ ମିସ୍ତ୍ରୀ ଖାଲି ଆଉ ଦରକାର ହଁ ବାଲି ସିମେଣ୍ଟ୍ ବି ଶେଷ ପଟିଆ ହୋଇଆସିଲାଣି ଆଉ ଅଳ୍ପ ସିମେଣ୍ଟ୍ ଅଛି ସେଥିରେ ତ ମିନିମମ୍ ଦୁଇଶହ ସିମେଣ୍ଟ୍ ଲାଗିବ ଆଉ ଷାଠିଏ ସତୁରିଟା ଅଛି ସିମେଣ୍ଟ୍ ବି ଆଉ ଗୋଟେ ଗାଡ଼ି ପଠାଇଦେଲେ ବି ଭଲ ହୁଅନ୍ତା ସେଇଟା ଆପଣ ଯଦି ଟିକିଏ କଥାବାର୍ତ୍ତା ହୁଅନ୍ତେ ତା'ହେଲେ ଭଲ ହୁଅନ୍ତା ସିମେଣ୍ଟ୍ ଗାଡ଼ି ଯଦି ଆଜି ପହଞ୍ଚିଯାଆନ୍ତା ସେ ତ କାଲି ପହରଦିନ କହିଛନ୍ତି ଆସିବ ବୋଲି ଯଦି ଆସିବ ବୋଲି ଯଦି ଆସିବ ତା'ହେଲେ ହଁ ଆଉ ଯେତେ ଶୀଘ୍ର ସିମେଣ୍ଟ୍ ଆସିବ ମୁଁ ଏମାନଙ୍କୁ ବି ଫୋନ୍ କରିକି ଜଲ୍ଦି ଟିକିଏ ଏମାନଙ୍କୁ କହୁଛି ଆସିକି ପହଞ୍ଚିଲେ ଏହି ବ୍ରିଜ୍ କାମଟା ଶେଷ କରିଦେଲେ ରୋଡ଼୍ଟା କନେକ୍ସନ୍ ହୋଇଯିବ ଆଉ ଆଉ ଅଳ୍ପ ଟିକିଏ ବାଟ ଅଛି ଆଉ ହଁ ସେଗୁଡ଼ା ଜଲ୍ଦି ମ୍ୟାଟେରିଆଲ୍ ଆସିକି ପହଞ୍ଚିଗଲା ପରେ ଏମାନଙ୍କୁ ମୁଁ ତର ତର ଯେତେ ଶୀଘ୍ର କରି ଲାଗିକି ଏଟାକୁ ଶେଷ କରିବା ପାଇଁ ଆଉ ହଁ ରଖିଲି